ମୁଇଁ ପ୍ରୋଜେକ୍ଟ୍ ବନାସିଁ ଆଉ ପ୍ରୋଜେକ୍ଟ୍ ନ ମୁଇଁ ସବୁ ପ୍ରକାର ରଙ୍ଗ ଲଗାସି ସବୁ ରଙ୍ଗ ମତେ ଭଲ୍ ଲାଗ୍ସି ହେଲେ ସବୁ ପ୍ରକାର ରଙ୍ଗ ଲାଲ୍ ରଙ୍ଗ ହଲ୍ଦିଆ ରଙ୍ଗ ଧଲା ରଙ୍ଗ ନୀଲି ରଙ୍ଗ ଏନ୍ତା ସବୁ ପ୍ରକାର ରଙ୍ଗ ଲଗାସି ହେଲେ ସବୁ ଭଲ୍ ଲାଗ୍ସି ଆରୁ ସବୁ ପ୍ରୋଜେକ୍ଟନୁ ସବୁ ରଙ୍ଗ ଲଗେଇକରି ହେଲେ ସୁନ୍ଦର ଦିଶ୍ଚି ସେଇଟା ସୁନ୍ଦର୍ ଲାଗ୍ସି ହେଲେ ମତେ ଟିକେ ସେ ବ୍ଲୁ ଟିକେ ଲଗାଲେ ଭଲ୍ ଲାଗ୍ସି ମତେ ବ୍ଲୁ କଲର୍ ହିଁ ମତେ ବହୁତ୍ ପସନ୍ଦ୍ ଲାଗ୍ସି ସେଥି ବ୍ଲୁ କଲର୍ ଟିକେ ଲଗାସି ହେଲେ ସେ ବହୁତ୍ ସୁନ୍ଦର୍ ଦିଶି ସବୁ ପ୍ରୋଜେକ୍ଟ୍ ନ ସେ ବ୍ଲୁ କଲର୍ ଟିକେ ଟକେ ଲଗେଇଥିସି ସବୁ ସୁନ୍ଦର ଦିଶି ମତେ ବ୍ଲୁ କଲର୍ ହିଁ ବହୁତ୍ ପସନ୍ଦ୍ ଲାଗ୍ସି ଆଉ ମୋର୍ ଫେଭୋରାଇଟ୍ କଲର୍ ହେଉଛି ବ୍ଲୁ